ଲୋକମାନଙ୍କର ଓଡ଼ିଆ ଭାଷା ପ୍ରତି ଏକ ଭୁଲ୍ ଧାରଣା ରହିଯାଇଛି କି ଓଡ଼ିଆ ଭାଷା ହେଉଛି ଏକ ନିଚ ଭାଷା ଆଜିକାଲି ଦେଖିବା ଯଦି ପିଲାମାନେ ପରୀକ୍ଷାରେ ତାଙ୍କୁ ଦିଆଯାଉଛି କି ଆପଣ ନିଜ ମାତୃଭାଷା ଯେଉଁଟା ଓଡ଼ିଆ ସେଥିରେ ଲେଖିପାରିବେ କିନ୍ତୁ ପିଲାମାନେ ମାତୃଭାଷା ନଲେଖି ବିଦେଶୀ ଭାଷାରେ ଇଂରାଜି ଇଂରାଜିରେ ଲେଖୁଛନ୍ତି ପରୀକ୍ଷାରେ ଏହା ହେଉଛି ଏକ ଅତ୍ୟନ୍ତ ଖରାପ କଥା କି ନିଜ ମାତୃଭାଷାରେ ଆମେ ଯଦି ନଲେଖିବା ଆଉ ବିଦେଶୀ ପରଭାଷା ଉପରେ ଆମେ ଦେଖି ସେହିଥିରେ ଆମେ ପରୀକ୍ଷା ଦେବା ସେଇଟା ହେଉଛି ଗୋଟେ ଅତ୍ୟନ୍ତ ଖରାପ ଲାଗିବା କଥା ଆମେ ଯେଉଁ ନିଜ ଭାଷାରେ ନିଜ ଘରେ ବଢ଼ିଛେ ସେ ଘରେ ଦିନେ ଓଡ଼ିଆ କୁହାଯାଏ ଆମକୁ ଓଡ଼ିଆରେ ଆମେ ସବୁ ବୁଝୁଛେ ଆମେ ଓଡ଼ିଆରେ ହିଁ ବୁଝୁଛେ ତ ଲୋକମାନଙ୍କର ଏହି ଭୁଲ୍ ଧାରଣାରୁ ଏହି ଓଡ଼ିଆ ଏକ ବହୁତ୍ ନିଚ ଭାଷା ଓଡ଼ିଆ କହିବାନି ଓଡ଼ିଆ ଲେଖିବାନି ଏଇଟା ଲୋକମାନଙ୍କ ଭୁଲ୍ ଧାରଣା ଓଡ଼ିଆ ହେଉଛି ସବୁଠାରୁ ଉତ୍କୁଷ୍ଟ ଭାଷା ଦେଖିବାକୁ ଗଲେ ସେ ନିହାତି ହିନ୍ଦିରୁ ତାକୁ ଅଣାଯାଇଛି ହିନ୍ଦି ଭାଷା ସହିତ ତାର କିଛି ଟିକିଏ ସମାନତା ରହିଛି କିନ୍ତୁ ତଥାପି ଓଡ଼ିଆ ହେଉଛି ଆମର ସ୍ଥାନୀୟ ଭାଷା ତେଣୁ ଆମେ ତାକୁ ସମ୍ମାନ ଦେବା ଉଚିତ୍ ଆମେ ତା' ପ୍ରତି ଆମର ସ୍ନେହ ରଖିବା ଉଚିତ୍ ଯାହାଫଳରେ ଆମର ଓଡ଼ିଆ ଭାଷା ସବୁଦିନ ପାଇଁ ଆମ ସହିତ ରହିଥିବ ଆମ ଭାଷା ଆମ ସଂସ୍କୃତି ଓଡ଼ିଆ ଭାଷା ହିଁ ଆମର ଓଡ଼ିଆ ଯାହାଫଳରେ ଆମେ ଗର୍ବରେ କହୁ ଆମେ ଓଡ଼ିଆ ଆମେ ଭାରି ବଢ଼ିଆ